ଓ ନିରାପଦ ରାସ୍ତାରେ ଯିବାକୁ ହେଲେ ବିଭିନ୍ନ ପ୍ରକାର ଅସୁବିଧା ଥାଉଛି ପ୍ରାୟ ଆମେ ଯେଉଁ କାମଟା କରିବାକୁ ଚାହିଁଲେ ଯେଉଁ ଜାଗାକୁ ଯିବାକୁ ଚାହିଁଲେ ବିଭିନ୍ନ ପ୍ରକାର ଅସୁବିଧା ଥାଏ ସେହି ଅସୁବିଧା ଗୁଡ଼ିକ ଆମେ ବ୍ୟତିକ୍ରମ କରି ଧୀରେ ଧୀରେ ଯିବାକୁ ହେଲେ ଆମର ଠିକ ରାସ୍ତାରେ ବହୁତ ବାଧା ବିଘ୍ନ ପଡ଼େ ସେହି ବାଧା ବିଘ୍ନ ଗୁଡ଼ିକୁ ଆମେ ଧୀରେ ଧୀରେ ଧୀରେ ସେ ବାଧା କୁ ଧର ଆମେ ଯାଉଛୁ କେଉଁଠି ସେହି ରାସ୍ତାରେ ଗଲାବେଳେ ଚୋର ଡକାୟତ ଲାଗିଲେ ସେ ଚୋର ଡକାୟତକୁ ଆମେ ଦମନ କରି ଆମ ରାସ୍ତାରେ ନିଜ ରାସ୍ତାରେ ନିଜେ ଆଗକୁ ଯିବା ପାଇଁ ଚେଷ୍ଟା କରିବା ପ୍ରଥମେ ଆମେ ଯେଉଁ ଜାଗାକୁ ଯିବାକୁ ଚାହୁଁଛୁ ନିରାପଦ ସେ ଜାଗା ନିରାପଦ ଅଛି କି ନାହିଁ ପ୍ରଥମେ ଆମେ ସେ ଯା ରାସ୍ତା ଟିକୁ ଆଗ ଠିକ ରୂପେ ଦେଖିବା ଉଚିତ ଯେ ସେ ଜାଗାଟା ଠିକ ଅଛି ନା ଆମେ ଠିକ ସମୟରେ ଯାଇପରିବା କି ନାହିଁ ତେଣୁ ସେ ଜିନିଷକୁ ଆମେ ପ୍ରଥମେ ଆମ ପରିବାରକୁ ଧରି ଗଲାବେଳେ ଆଗ ସେ ଜାଗା ଟାକୁ ନିରାପଦ ଦେଖିବା ତାପରେ ହିଁ ଆମ ପରିବାର ଧରି ଆମ ନିଜ ହେପାଜତରେ ସେ ଜାଗାକୁ ପହଞ୍ଚିବା ନିରାପଦରେ କେମିତି ଯାଇ ପରିବା ସେଇଥିପାଇଁ ସଦାବେଳେ ଆମର ନିଜ ଗୁରୁତ୍ୱ ବା ଦାୟିତ୍ୱ ରହିବା ଆବଶ୍ୟକ